ଧାର୍ମିକ ପୁସ୍ତକମାନଙ୍କ ଭିତ୍ରେ ମୁଇଁ ବହୁତ୍ ଗୁଡ଼େ ବହି ପଢ଼୍ଲି ଯେନ୍ତାକି ତୁଲ୍ସୀ ରାମାୟଣ୍ ବାଲ୍ମୀକି ରାମାୟଣ୍ ଆଉ ଭାଗବତ୍ ଗୀତା ଆଉ ସେ ଆଉ କେନ୍ଟା ରିଗ୍ବେଦ୍ ସାମ୍ବେଦ୍ ଏନ୍ତା ବହୁତ୍ ଗୁଡ଼େ ବହି ପଢ଼ି ସାର୍ଲିିନ କିନ୍ତୁ ସବୁଥିରୁ ମତେ ବାଧା ଜେନ୍ଟା ପହଞ୍ଚଲା ଆଉ ମୋର୍ ଜୀବନ୍କେ ପ୍ରଭାବିତ୍ କଲା ସେଟା ହଉଛେ ତୁଲ୍ସୀ ରାମାୟଣ୍ର ଗୁଟେ ଶ୍ଳୋକ ଅଛେ ଢୋଲ୍ ତାଷା୍ ଶୂଦ୍ର ପଶୁ ନାରୀ ସବ୍ ତାଡ଼୍ନକେ ଅଧିକାରୀ ଇଟା ମୁଇଁ ଯେତେବେଲେ ପଢ଼୍ଲି ମୋର୍ ମନ୍କେ ବହୁତ୍ ଆଘାତ୍ ପହଞ୍ଚାଲା ତା'ର୍ ଉପ୍ରେ ଆହୁରି ଗହନ୍ ଅଧ୍ୟୟନ୍ ଯେତେବେଳେ ମୁଁ କର୍ବାର୍ ଆରମ୍ଭ କଲି ମୁଇଁ ଜାଣିପାର୍ଲି ଯେ ହିନ୍ଦୁ ସମାଜ୍ରେ ନାରୀମାନ୍କୁ ଗୁଟେ ଅଲ୍ଗା ବର୍ଗରେ ଗଣନା କରାହେଇଛେ ଶୂଦ୍ର ପଶୁ ନାରୀ ଶୂଦ୍ର କହିଦେଲେ ନାରୀ ବି ଆସିଯିବାର୍ କଥା ଯେହେତୁ ଶୂଦ୍ର ଭିତ୍ରେ ନାରୀ ନେଇ ଆସ୍ବାର୍ ସେଥିର ଲାଗି ନାରୀକେ ସେନେ ଆଉ ଥରେ ଲେଖା ହେଲା ନାରୀକେ ସମ୍ପୂର୍ଣ୍ଣ ରୂପରେ ପାପ ୟନିରେ ଗଣନା କରାଯାଏସି ସେ ବୈଶ୍ୟ ଶୂଦ୍ର ବ୍ରାହ୍ମଣ କ୍ଷତ୍ରିୟ ଇ ଭିତ୍ରେ ସେ ଜମାରୁ ନେଇଆସେ ଆମର୍ ଯେନ୍ ଚାର୍ଟା ବର୍ଣ୍ଣ ଅଛେ ଚାର୍ଟା ବର୍ଣ୍ଣ ଭିତ୍ରେ ସେ ସମ୍ପୂର୍ଣ ଭାବରେ ଅଲ୍ଗା କିନ୍ତୁ ଇ ଇ ବାକ୍ୟଟା ପଢ଼ିିକରି ମତେ ବହୁତ ଲଜ୍ୟା ଲାଗିଥିଲା ଯେ ଆମେ ଯେନ୍ ରାମ୍କେ ପୂଜା କରୁଚୁଁ ସେ ରାମ୍ ଯଦି କହିପାରୁଚନ୍ ତାଙ୍କର୍ ବହି ମାଧ୍ୟମ୍ରେ ଯେ ଶୂଦ୍ର ପଶୁ ନାରୀ ସବୁ ତାଡ଼ନ୍କେ ଅଧିକାରୀ ମାନେ ସମସ୍ତେ ମାଡ଼୍ ଖାଏବାର୍ ଯୋଗ୍ୟ ସେ କିଏ ମୋର୍ ଭାଗ୍ୟ ନିର୍ଦ୍ଧାରଣ୍ କର୍ବାର୍ ଲାଗି ମୋର୍ ଭାଗ୍ୟ ମୁଇଁ ମୋର୍ ନିଜର୍ କର୍ମରେ ହିଁ କର୍ମି ଆଗ୍କେ ବଢ଼େଇ ପାରେ ଅନ୍ୟ କୌଣସି ବ୍ୟକ୍ତିର ଅଧିକାର୍ ନେଇନ ଯେ ମୋର୍ ଭାଗ୍ୟ ସେ ନିର୍ଦ୍ଧାରଣ୍ କର୍ବା ଗୁଟେ ଛୋଟ୍ ଛୁଆ ଜନ୍ମ ହେଲା ସେ ଇଞ୍ଜିନିୟର୍ ହେବା କି ଡାକ୍ତର୍ ହେବା ସେଟା ସେ ବଡ଼୍ ହେଲା ପରେ ଜଣା ପଡ଼୍ବା ଇନେ ତ ଗୁଟେ ଜାତିରେ ଜନ୍ମ ହେଲା ମାତ୍ରକେ ତା'ର୍ ଭାଗ୍ୟ ନିର୍ଦ୍ଧାରଣ୍ କରିଦିଆହଉଛେ ସେ ପଢ଼୍ବାର୍ଲାଗି ଅଯୋଗ୍ୟ ସେ ମାଡ଼୍ ଖାଏବାର୍ ଲାଗି ଯୋଗ୍ୟ ସେଥରଲାଗି ମୁଇଁ ଧର୍ମ ହିଁ ଛାଡ଼ିଦେଲି ଲାଷ୍ଟ୍କେ